ମୁଁ ମୋ ପୁରୁଣା ଫଟୋ ଯେମିତିକି ଆଗରେ ଫଟୋ ଷ୍ଟୁଡ଼ିଓ ହିସାବରେ କାଢ଼ିଥିଲି ଓ ମୋ ବାପା ମାଆଙ୍କ ଫଟୋକୁ ଏବେ ଏହି ଦୁଇହଜାର ଚବିଶ ମସିହାରେ ଫଟୋ ଟେକ୍ନୋଲୋଜି ସାହାଯ୍ୟରେ ଫଟୋ ତିଆରି କରି ଆମ ଘରର ବାପା ମାଆ ଅନେକ ଭଉଣୀମାନଙ୍କ ସହିତ ସେଗୁଡ଼ାକ ଡିଜିଟାଲ୍ରେ ଅପଲୋଡ଼୍ କରିବାକୁ ଏବେ ଆମେ ଜାଣିପାରିଲୁ ପୂର୍ବ ପରି ଏହା କିଛି ଅପଲୋଡ଼୍ ବିଷୟରେ କିଛି ଅନଲାଇନ୍ ସୁବିଧା ନଥିଲା